ହ୍ୟାଲୋ ହଁ ଭାଇ ଅଟୋ ଡ୍ରାଇଭର କହୁଛନ୍ତି ତ ମୁଁ କଲଟା କରୁଛି ଏତେ ସମୟ ହେଲା ଆପଣ କଲଟା ଉଠାଉନାହାନ୍ତି କ'ଣ ପାଇଁ ମୁଁ କେତେଥର କଲଟା କରିଛି ଦେଖି ମୋବାଇଲ ଦେଖିଲେ ମୁଁ କେତେ ସମୟ ଆପଣଙ୍କୁ କେଉଁ ଟାଇମ ଦେଇଥିଲି କେତେ ଟାଇମ ଭିତରେ ଆସିକି ଆପଣଙ୍କୁ ପହଞ୍ଚିବା ପାଇଁ ମୁଁ ନ' ଟା କହିବା ଥିଲା ପହଞ୍ଚିବା ପାଇଁ ମୁଁ ଆପଣଙ୍କୁ କଥା ହୋଇଥିଲି ଆପଣ କଥା ହେଇଥିଲେ ନାଇଁ ମୁଁ ନ' ଟା ପୂର୍ବରୁ ପହଞ୍ଚିଯିବି ବର୍ତ୍ତମାନ ଆସିକି ସାଢ଼େ ଏଗାର ଟା ହେଲାଣି ଆପଣ ଏ ପର୍ଯ୍ୟନ୍ତ ପହଞ୍ଚିନାହାନ୍ତି ମୋତେ କିଛି କଲ ବ୍ୟାକ କରି କିଛି ଜଣେଇଲେନି ଯେ ଆପଣ କଣ ପାଇଁ ଲେଟ ହେଲେ ଆପଣ ଏ ପର୍ଯ୍ୟନ୍ତ ବି ଆସି ବି ପାରିଲେନି କଣ ପାଇଁ ଜଣେଇ ନାହାନ୍ତି ଏ ପର୍ଯ୍ୟନ୍ତ ହଁ ନା ନାଇଁ ନାଇଁ ଆପଣ ସେଇଟା ମୋତେ ଜଣେଇବା କଥା ନା କି ନାଇଁ ଏହା ପ୍ରୋବ୍ଲେମ ହେଲା ତେଣୁ କରି ମୁଁ ଯାଇ ପାରିଲିନି ଆଉ ମୁ ଏଇଠି ଦି ଘଣ୍ଟା ପ୍ଲସ ଆସି ୱେଟ ଅପେକ୍ଷା କରିକି ଅଛି ଆପଣ ତେଣୁ କରି ଟିକେ ମୋତେ ଜଣେଇ ଦେଇଥିଲେ ମୁଁ ଅଲଗା ଅଟୋ ନେଇକି ପଳେଇ ଯାଇଥାନ୍ତି

ଠିକ ଅଛି ଆପଣ ଟିକେ ଜଲଦି ଆସନ୍ତୁ କେଉଁଠି ହେଲେଣି କହିଲେ ଅସୁବିଧା କଣ ହେଲା କୁହନ୍ତୁ ଆଚ୍ଛା ଠିକ ଅଛି ଆପଣ ଟିକେ ଚେଷ୍ଟା କରନ୍ତୁ ଯେମିତି ପନ୍ଦର ମିନିଟ ଭିତରେ ଆସିକି ପହଞ୍ଚିବା ପାଇଁ ନା ଆଉ ଲେଟ କଲେ ମୁଁ ଅଲଗା ଅଟୋ ନେଇକି ପଳେଇ ଯିବି ମୋର ବି ଲେଟ ହେଇଗଲାଣି ନା ଦି ଘଣ୍ଟା ପ୍ଲସ ହେଇଗଲାଣି ଆଉ ମୁଁ ଆଉ ୱେଟ କରିପାରିବିନି ଠିକ ଅଛି ତେବେ ଦଶ ମିନିଟ ପରେ ଫୋନ କରି ଜଣାନ୍ତୁ ମୁଁ ଅଛି ଦଶ ମିନିଟ ଭିତରେ ଯଦି ଆସି ନ ପାରିବେ ମୁଁ ଅଲଗା ଅଟୋ ନେଇକି ଯିବି ଶୁଭିଲାନି କ୍ଳିଅରଲି ଶୁଭିଲାନି ଆଉ ଟିକେ କ୍ଳିଅରଲି କୁହନ୍ତୁ କଣ କହିଲେ ଆଜ୍ଞା ଠିକ ଅଛି ଜଣେଇବେ